ଦଶ ଜାନୁଆରୀ ଦୁଇ ହଜାର ନଅ ତେର ମାର୍ଚ୍ଚ ଦୁଇ ହଜାର ବାର ବାର ଏପ୍ରିଲ ଦୁଇ ହଜାର ପନ୍ଦର ପାଞ୍ଚେ ଜୁନ ଦୁଇ ହଜାର ଷୋହଳ ଚଉଦ ଡିସେମ୍ବର ଦୁଇ ହଜାର କୋଡ଼ିଏ